ନମସ୍କାର ଆଜ୍ଞା କୁହନ୍ତୁ ଆଜ୍ଞା ଆପଣ ଏଠି ଆସି ଥରେ ଚିକିତ୍ସା କରି ଗଲେନି ଆପଣ ଏଠି ଥରେ ଆସି ଦେଖାଇ ଦେବା କଥା ଆଜ୍ଞା ଶୁଣନ୍ତୁ ପ୍ରଥମେ ଆପଣ ଥଣ୍ଡା ଜ୍ୱର ହେଉଛି ମାନେ ଆପଣ ଘରୋଇ ଚିକତ୍ସା କରନ୍ତୁ ମହୁ ତୁଳସୀ ଖାଇ ସନ୍ଧ୍ୟା ବେଳେ ଖାଆନ୍ତୁ ଆଉ ଯଦି ଯେତେବେଳେ ବି ଅତିରିକ୍ତ ଜ୍ୱର ହେଉଛି ତାହାଲେ ଆପଣ ଚେଷ୍ଟା କରନ୍ତୁ ମୁଣ୍ଡରେ ପାଣି ପଟି ପକାଇବା ପାଇଁ ଆଜ୍ଞା ପାଣି ପଟି ପକାନ୍ତୁ ଏବଂ ସେ ମେଡ଼ିସିନ ସହିତ ତୁରନ୍ତ ଆସନ୍ତୁ ମୋ ପାଖକୁ ଏଠି ଦେଖା କରିକି ଯାଆନ୍ତୁ କି କି ମେଡ଼ିସିନ ଦେଇଛି କ'ଣ ମେଡ଼ିସିନ ଦେଇଛି ତା' ମଧ୍ୟ ଦେଖିଲେ ତ ପୁଣି ମୁଁ ଆପଣଙ୍କୁ ଦେଖିଲେ ତ ଆମେ ଟ୍ରିଟମେଣ୍ଟ କରିବୁ ଆପଣ ଯଦି ନ ଆସିବେ ଆପଣ ଯଦି ଫୋନରେ କହିବେ ତାହେଲେ ଆମେ ଜାଣିବୁ କେମିତି ଆଜ୍ଞା ଶୁଣନ୍ତୁ ଥଣ୍ଡା ଯୋଗୁଁ ବହୁତ ପ୍ରକାର ବି ମାନ୍ଦାଳିଆ ଲାଗିଥାଏ ତ ଆପଣ ଗରିବ କ'ଣ ଧନୀ ଲୋକ କ'ଣ ଆଜି କାଲି ତ ସବୁ ହୋଇଗଲାଣି ସରକାରଙ୍କ ଦ୍ୱାରା ଆମ୍ବୁଲାନ୍ସ ଯୋଜନା ବି ହୋଇଗଲାଣି ଆପଣ ସେଥିରେ ବି ତ ଆସିପାରିବେ ତ ଆପଣ ଆସିବା କଥା ଯେହେତୁ ଯେହେତୁ ଆପଣଙ୍କ ଏଇଟା ଶରୀର କଥାନା ଶରୀର କଥା ଏତେ ଲେଟ କରିବା ଦରକାର ନାଇଁ କି ଅବହେଳା କରିବା ଦରକାର ନାହିଁ ଯଦି ସବୁ ସେଇ ଗାଁ ମେଡ଼ିକାଲରେ ମିଳିଯା'ନ୍ତା ତା'ହାଲେ ଏଠି କ'ଣ ପାଇଁ ଆମେ ରହିଛୁ ତ ଆପଣ ଆସିକି ଦେଖାଇ ଯିବା କଥା ନାଇଁ ଆଜ୍ଞା ଆପଣ ନମ୍ବର କରିକି ଆସିବେ ଏଠି ସକାଳୁ ଆପଣ ଆଠେଟାରୁ ଚାଲି ଆସିଲେ ନମ୍ବର ହୋଇଯାଉଛି ଆମେ ଆସିଲେ ଆପଣଙ୍କ ନମ୍ବର ଯଦି ପ୍ରଥମେ ଥିବ ପ୍ରଥମ ଦେଖୁଛୁ କି ସେମିତି କିଛି ଏମରଯେନଶି ଆପଣଙ୍କର ହେଲା ତାହାଲେ ତ ଆମେ ନମ୍ବରକୁ ଅପେକ୍ଷା କରିପାରିବୁନି ନା ତ ଆପଣଙ୍କୁ ପ୍ରଥମେ ଦେଖିବାକୁ ପଡ଼ିବ ତ ପ୍ରଥମେ ଆସି ନମ୍ବର କରିଦେବାଟା ଭଲ ଆମେ ସବୁ ଦିନ ଆସୁଛୁ ଆପଣ ଯେଉଁ ଦିନ ଆସିପାରିବେ ଆଜ୍ଞା ଆମର ଆଠଟାରୁ ଷ୍ଟାର୍ଟିଙ୍ଗ ହେଉଛି ନମ୍ବର ତ ଆମେ ସାଢ଼େ ଆଠରୁ ଦେଖୁଛୁ ତ ଆପଣ ତା' ଭିତରେ ଆସି ନମ୍ବରଟା କରିଦେବେ ହଉ ରଖୁଛି ହଉ ଆଜ୍ଞା ଆଜ୍ଞା ନମସ୍କାର